ଇଣ୍ଟରନେଟ୍ ଫଳରେ ପୃଥିବୀର ସବୁ ଜିନିଷକୁ ପ୍ରଭାବିତ କରିଛି ବଲିଉଡ଼ ଟଲିଉଡ଼ ଭାରତର ଫ୍ୟାସନ୍ ସୋକୁ ଭି ପ୍ରଭାବିତ କରିଛି ଲୋକମାନେ ଚଳଚ୍ଚିତ୍ର ଓ ଫ୍ୟାସନ୍ ସୋକୁ ଦେଖିସାରିବା ପରେ କଳାକାରମାନେ ପୋଷାକ ପିନ୍ଧିଥାନ୍ତି ସେ ଲୋକମାନେ ମଧ୍ୟ ସେ ପ୍ରକାରର ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତି ମୁଇଁ ଜଣେ ଦରଜି ହେଇଥିବାରୁ ସେହି ଲୋକମାନଙ୍କର ପୋଷାକ ଶୈଳୀ ପସନ୍ଦ କରେ ମୁଁ ବହୁତଥର ଚଳଚ୍ଚିତ୍ରରୁ କଳାକାରମାନଙ୍କ ପୋଷାକ ଦେଖି ତିଆରି କରିବାକୁ ଚେଷ୍ଟା କରିଛି